ହ୍ୟାଲୋ ଆପଣ ସ୍ଵିଗି ଅଫିସରୁ କହୁଛନ୍ତି ତ ଯିଏ ଖାଦ୍ୟ ଆଣନ୍ତି ଭାଇ ଯେଉଁ ଖାଦ୍ୟ ଦେଇଛନ୍ତି କଣ ପ୍ୟାକେଜ୍ ଗୁଡ଼ା ସବୁ ଖୋଲି ହୋଇଯାଇଛି ତା'ର ପ୍ୟାକ୍ ଭଲ ଭାବରେ କରିନାହାନ୍ତି କଣ କରିବେ ମାନେ ଯାହା ଖାଦ୍ୟ ଦେଇଛନ୍ତି ପନିର ଗୁଡ଼ା ସବୁ ପ୍ୟାକ୍ ତା'ର ଠିକ୍ ନାହିଁ ବାହାରକୁ ବାହାରି ଆସିଛି ସବୁଆଡ଼େ ଦେଉଛନ୍ତି ଯେ ପୁଣି ପ୍ୟାକ୍ଟା ଭଲ ଭାବରେ କରିବେ ନା ନାହିଁ ପୁଣି ଯିଏ ଖାଦ୍ୟଟା ନେଉଛି କଣ ବେକାର ପଇସା ଦେବ ନା କଣ ତା'ର ପ୍ୟାକ୍ ଭଲ ନାହିଁ କୌଣସିଟା ଯେଉଁ ତରକାରି ଦେଇଛନ୍ତି ସବୁ ବାହାରି ପଡ଼ିଛି ଉପ ଆସିଛି ଯେ ନହେଲେ ଆପଣ କହିବେ ନା ତାଙ୍କୁ ସେ ତାଙ୍କର ପ୍ୟାକ୍ ଠିକ୍ ଭାବରେ କରିବେ ଆଉ ଯିଏ ଖାଦ୍ୟଟା ଆଣୁଛି ତା'ର ବେକାର ପଡ଼ିବ ନା କଣ ପହଞ୍ଚାଇ ଯାଉଛନ୍ତି ଯେ ପୁଣି ତା'ର ଆପଣ ଭାଇ ଭାବୁନାହାନ୍ତି ଯଦି ଜଣେ ଖାଦ୍ୟଟା ଆଣିଲା କିଛି ତା'ର ପ୍ୟାକ୍ଟା ଯେମିତି ସବୁ ଏକାଠି ମିଶି ଗଲା ସେହିଗୁଡ଼ା କଣ ଖାଇହେବ ଆମେ ଯେଉଁ ମାଛ ମଗାଇଥିଲି ମାଛ ତରକାରି ପୁରା ବାହାରି ପଡ଼ିଛି ବାହାରେ ଅଛି ତା'ର ପ୍ୟାକ୍ ଗୁଡ଼ା ସବୁ ଫାଙ୍କା ଅଛି ଯେ ଏମିତି କଣ ଦିଆଯାଏ ଯେଉଁ ପ୍ୟାକ୍ ଗୁଡ଼ା ଭଲସେ ପ୍ୟାକ୍ ଗୁଡ଼ା କରିବେ ନା ଆଉ ଏମିତି ପଇସା ଗୁଡ଼ା କଣ ମଫତ ପଡ଼ିଛି ଯେଉଁ ପଇସା ଦିଆହେଉଛି ସେମିତିରେ ଆଉ ଖାଦ୍ୟଟା ଖାଇ ହେଉଛି ଉପରୁ ଆସିଛି ପ୍ୟାକ୍ ଗୁଡ଼ା ଭଲରେ କରିବ ନା ଆଉ କହିବ ସେ କରିବା ପାଇଁ ନା ଆଉ ଆଉ ଏମିତି ପ୍ୟାକ୍ ଗୁଡ଼ାକ କରିକି ଦେଉଛ ସବୁ ଜିନିଷ ଗୁଡ଼ା ଏକାଠି ମିଶି ଯାଉଛି ଯାହା ଦ୍ଵାରା ସେଗୁଡ଼ା ଖାଇ ହେଉନି ଆଉ ଠିକ ଭାବରେ ତା'ର ପ୍ୟାକ୍ କଲେ ସିନା ଲୋକମାନେ ସମସ୍ତେ ନେବେ ଆଉ ଏମିତି ପ୍ୟାକ୍ କରୁଛନ୍ତି ସେହିଗୁଡ଼ାକ ଖାଇ ହେଉନି ବେକାର କି ନାହିଁ ଯେଉଁ ପଇସା ଗୁଡ଼ା ମୁଁ ଦେଲି ସେହିଗୁଡ଼ା ତ ସେ ଖାଦ୍ୟ ତ ଖାଇ ହେଉନି ସେହିଗୁଡ଼ା ବେକାର ଗଲା କି ନାହିଁ ହଁ ହଁ କୋଡ଼ିଏ ତିରିଶଟା କରୁଛନ୍ତି ଯେ ପୁଣି ପ୍ୟାକ୍ ଗୁଡ଼ା ତୁମେ ଠିକରେ ନଦେବ ଯିଏ ଆପଣ ଭାବୁନାହାନ୍ତି ଜଣେ ଯେଉଁ ଖାଦ୍ୟଟା ଜଣେ ଯଦି ନେଇଛି ଜଣେ ସେହିଟା ପଇସା ଦେଇକି ନେଲା ନ ଖାଇଲା ତାକୁ କେତେ ବାଧିଥିବ ଯାହାବି ଖାଦ୍ୟ ଦେଇଛନ୍ତି ସବୁ ଖାଦ୍ୟ ବାହାରି ପଡ଼ିଛି ଭାତ ସହିତ ସେ ପୁରା ଏକାଠି ମିଶି ଯାଇଛି ସବୁ ପ୍ୟାକ୍ରେ ଲୁଜ୍ ଅଛି ପ୍ୟାକିଂ ନହେଲେ କହିବେ ନା ଆଉ ତାଙ୍କୁ ହିଁ କହିବେ ଭଲ ସେ ସେ କରିବେ ଯାଦ୍ଵାରା ଟିକେ ସିନା ହାଁ ଏଟା ଆଉ କଣ ହୋଇଛି ହଁ ଅଲଗା କଣ ଜିନିଷ ହୋଇଛି ଫିଟିଗଲେ ଚଳିବ ଖାଦ୍ୟ ଜିନିଷ ତ ଫିଟିଗଲେ ଏକାଠି ହୋଇଗଲେ କଣ ସେହିଗୁଡ଼ା ଖାଇବା ପାଇଁ ଇଚ୍ଛା ହେଉଛି ହଁ ଟିକେ ଭଲ ସେ ପ୍ୟାକିଂ କରି ଏମିତିରେ ଯେଉଁ ଲୋକଟି ନେଉଛି ବେକାର ପଇସାଟା ତା'ର ଯାଉଛି କି ନାହିଁ ଯେମିତି ମୁଁ ଆଣିଲି ଖାଦ୍ୟଟା ଖାଇନି ଏକାଠି ଆଇଁଷ ଜିନିଷଟାରେ ଏକାଠି ମିଶିଗଲେ ଖାଇ ହେବନି ହେଲେ ବି କହିବେ ନା ତାଙ୍କୁ ହିଁ ଟିକେ ଭଲ ସେ ପ୍ୟାକ୍ କରିବା ପାଇଁ ହେଉ ଠିକ ଅଛି ଏଥର ଟିକେ ଭଲ ସେ ପ୍ୟାକ୍ କରିବେ ହେଉ